ସମୁଦ୍ରରେ ମାଛ ଧରିବାଠାରୁ ଆରମ୍ଭ କରି ବଜାରରେ ବିକ୍ରି କରିବା ପର୍ଯ୍ୟନ୍ତ ବିଭିନ୍ନ ପ୍ରଣାଳୀ ଅଛି ଯେମିତିକି ଲୋକମାନେ ଜାଲରେ ମଧ୍ୟ ମାଛ ଧରି ବାହାରେ ରଖନ୍ତି ଆଉ କେତେ ଲୋକ ଡଙ୍ଗା ଜାହାଜ ଆଇ ମିନ୍ ସିପ୍ ଡିଫରେଣ୍ଟ୍ ଟାଇପ୍ ଅଫ୍ ୱାଟର୍ ଭେନ୍ ଧରିକି ସମୁଦ୍ର ମଧ୍ୟରେ ଯାଇକି ମାଛ ଧରିଥାନ୍ତି ସେହି ମାଛ ଧରିକି ସେହି ମାଛ ବଜାରକୁ ଯିବା ଭିତରେ ସେ ମାଛ ଖରାପ ହୋଇଯିବ ବୋଲିକି ଗୋଟିଏ ଟ୍ରେରେ ବରଫ ରଖିକି ସେହି ମାଛ ରଖିଥାନ୍ତି ସେହି ମାଛ ଧରି ଯଦି ସମୁଦ୍ରରୁ ମାଛ ଧରିବା ପରେ ବଜାରକୁ ନେବା ପାଇଁ ବଡ଼ ବଡ଼ ଭେନ୍ ଟ୍ରକ୍ଯାକ ନେଇକି ସେହି ଅଞ୍ଚଳରେ ନେଇକି ସେହି ମାଛ ଲୋଡ଼୍ କରିକି ବଜାରକୁ ନେଇଥାନ୍ତି ଆମ ନିକଟରେ ମଧ୍ୟ କେତେକ ବଡ଼ ମାଛ ବଜାର ଅଛି ଯେମିତିକି ଜୟପୁରର ସେକେଣ୍ଡ୍ ଡେଲି ମାର୍କେଟ୍ରେ ଏତେ ସୁନ୍ଦର ବଡ଼ ମାଛ ବଜାର ଅଛି ଯେ ସେଇଠି ଦେଖିଲେ ପେଟ ପୁରିଯିବ କାରଣ ସେହି ମାଛ ବଜାର ଏତେ ବଡ଼ ଏତେ ସୁନ୍ଦର ମାଛ ଧରି ଆଣିଥାନ୍ତି ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଲାଗେ